ସ୍କୁଲ୍ କଲେଜ୍ରେ ବିଜ୍ଞାନ ପ୍ରୋଜେକ୍ଟ ଉପରେ ଆମେ କାମ କରିଛୁ ଏହି କାମଗୁଡ଼ିକ ହେଲା କେମିତି ଯେତେବେଳେ ବିଦ୍ୟୁତ୍ ଯୋଗେଇ ଦିଆଯିବ ତେଣୁ ସେହି କାମଗୁଡ଼ିକ ହେଲା କ'ଣ ଏକ ଟିଣରେ ଗୋଟିଏ ଇଏ କରାଯାଇଥାଏ କାର୍ବୋଟର୍ ବନ୍ଧା ହେଇଥାଏ ସେଥିରେ ପାଣି ପଡ଼େ ପାଣି ପଡ଼ି ସେ କାର୍ବୋଟର୍ ଘୂରିବା ଦ୍ୱାରା ସେଥିରେ ବିଜୁଳି ବାହାରେ ଏବଂ ସେ ବଲ୍ବଟି ଜଳେ ଏହିଭଳି ଆମେ ବିଭିନ୍ନ ପ୍ରୋଜେକ୍ଟ ସ୍କୁଲ୍ କଲେଜ୍ରେ କରିଛୁ ଏବଂ ଏହାର ଅନୁଭୂତି ମଧ୍ୟ ବହୁତ ସୁଖଦ